ଆପଣମାନଙ୍କୁ ସ୍ୱଚ୍ଛ ଭାରତ ଅଭିଯାନ ବିଷୟରେ କହିପାରିବେ କି ଏବଂ ଏହା ଆପଣଙ୍କୁ କିପରି ପ୍ରଭାବିତ କରିଅଛି ଆପଣ କୌଣସି ସ୍ୱଚ୍ଛତା ଅଭିଯାନରେ ଭାଗ ନେଇଛନ୍ତି କି ଆପଣଙ୍କ ଆଖପାଖ ଅଞ୍ଚଳ କେତେ ପରିଷ୍କାର ଅଟେ କ'ଣ ଉନ୍ନତି ଆବଶ୍ୟକ ମୁଁ ସ୍ୱଚ୍ଛ ଭାରତରେ ବହୁତ ଦିନ କାମ କରିଥିଲି ଏବଂ ଲୋକକୁ ବୁଝା ସୁଝା ମଧ୍ୟ କରିଥିଲି ଗାଁ ଗହଳିରେ ବହୁତ ଗାଁ ଦାଣ୍ଡ ଅପରିଷ୍କାର ଥିଲା ଏବେ କିନ୍ତୁ ସବୁ ପରିଷ୍କାର ପରିଚ୍ଛନ୍ନ ରହୁଛନ୍ତି ରୋଗ ବାଦି ଏତେ ହଉ ନାହିଁ ଗାଁ ଲୋକଙ୍କୁ ଦ୍ୱାରା ଡାକିକି ଗାଁ ଦାଣ୍ଡ ସବୁ ପରିଷ୍କାର କରି ଗାଁ ମୁଣ୍ଡରେ ଡଷ୍ଟବିନ୍ ଅଛି ଡଷ୍ଟବିନ୍ରେ ପକା ହୁଏ ଯାହାର ଘର ପଛେ ଡଷ୍ଟବିନ୍ ସରକାର କରିଦେଇଛି ସେ ଡଷ୍ଟବିନ୍ରେ ମଧ୍ୟ ତାଙ୍କୁ ବୁଝାଇକି ସେରା ସବୁ ସଫା ମୁଁ କରିଛି ପକ୍କା ହୁଏ ଏବଂ କିଛି ପକ୍କା ରାସ୍ତା ହେଇଛି ସେଗାରେ ଗାଈ ଗୋରୁ ଛେଳି ମାନେ ଯାଇକି ହଗିଦେବା ପରେ ସକାଳ ଲୋକଙ୍କୁ କୁହା ହୁଏ ପରିଷ୍କାର କରିବ ତା ଫଳରେ ମଶା ମାଛି ଇଏ ହବନି ବର୍ତ୍ତମାନ ସଜଳଧାରାରେ ପାଣି ସବୁ ପାଇପ୍ରେ ଅଛି ଏଇଠି ସେଇଠି ପାଣି ସେମାନେ ଛାଡ଼ିଦେଉଛନ୍ ତାଙ୍କୁ ମନା କରାହେଉଛି ସବୁବେଳେ ପାଣିକୁ ଅପବ୍ୟବହାର କର ନାହିଁ ତା ଦ୍ୱାରା ପଚାଶଢ଼ା ହେଉଛି ତେଣୁ ପରିଷ୍କାର ରଖିବ ପାଣି ଏତେ ପକାଇବ ନାହିଁ ମୁଁ କଞ୍ଚା ରାସ୍ତା ଗୁଡ଼ିକରେ ତାଙ୍କୁ ପରିଷ୍କାର କରତେ ହେଉଛି ସେଇଠି ଖାଲ ଢିପ ରହୁଛି ତାକୁ ଗାଁ ଲୋକ ଦ୍ୱାରା ମାଟି ପକାଇ ଖାଲ ଢିପ ସମାନ୍ କରାହେଉଛି ତାଦ୍ଵାରା ଲୋକମାନ ସକାଳୁ ଗୋଟେ ପ୍ରକାର ତାଙ୍କ ଏକ୍ସରସାଇଜ୍ ବି ହେଇଯାଉଛି ତା ଫଳରେ ଲୋକମାନେ ପରିଷ୍କାର ପରିଚ୍ଛନ୍ନ ରହୁଛନ୍ତି ଏବଂ ପଞ୍ଚାୟତ ବାହାରକୁ ବି ମୁଁ ଯାଇଥିଲି ସେ ଗାଁ ରେ ବି ଲୋକଙ୍କୁ କହିକି ତାଙ୍କୁ ପରିଷ୍କାର ପରିଚ୍ଛନ୍ନ ରଖାହଉଛି ଏହିସବୁ ଫଳରେ ରୋଗ ଲୋକଙ୍କର ଏତେ ଆଉ ରୋଗ ବ୍ୟାଧି ହଉ ନାହିଁ